ଭଦ୍ରକ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ପର୍ବ ଗୁଡ଼ିକ ଆମର ହେଲା ଦୀପାବଳି ହୋଲି ଉଗାଡ଼ି ସଂକ୍ରାନ୍ତି ଜାଗରର ଶିବରାତ୍ରି ଏଗୁଡ଼ାକ ସବୁ ଦୁର୍ଗା ପୂଜା ଏଗୁଡ଼ାକ କାଳିପୂଜା ହେଉଛି ଭଦ୍ରକର ପୁରା ପ୍ରସିଦ୍ଧ ପୂଜା ଯେଉଁଟାକି ଭଦ୍ରକ ଜିଲ୍ଲାରେ ଆମର ପ୍ରସିଦ୍ଧ କାଳୀପୂଜା ହେଇଥାଏ ଏବଂ ଆମର ସାଂସ୍କୃତିକ ପର୍ବରେ ଆମର ଦୀପାବଳିରେ ଏସ ପ ପ ଭଲ ଦୀପ ଜଳା ଯାଇଥାଏ ଏ ଆଉ ଆମର ହୋଲିରେ ଭାଇଚାରା ଥ ଥାଏ ଜଣେ ହୋଲି ପର୍ବ ମଧ୍ୟ ବୋହୁତ ବଡ଼ ଧରଣର ହୋଇଥାଏ ଜଣେ ଜଣକୁ ମିଠା ଦବା ଆଉ ରଙ୍ଗ ଖୋଳିବା ସବୁ ସାଙ୍ଗ ହେଇକି ଏଇଭଳି ଆମର କରାଯାଇଥାଏ ଏବଂ ଉଗାଡ଼ି ଆଉ ବା ସଂକ୍ରାନ୍ତିରେ ଆମର ଯେମିତି ସବୁ ବିଭିନ୍ନ ଉପାସ ରହିବା ଗୁ ଭିନ୍ନ ମନ୍ଦିରକୁ ଯାଇକି ସମସ୍ତେ ଭାଇଚାରା ଭଳିଆ ରହି ଗୋଟିଏ ଜାଗାରେ ଗୋଟିଏ ଗାଁରୁ ସମସ୍ତେ ମିଶି ଆଉ ରୋଷେଇ କରିବା ଠାକୁରଙ୍କ ପାଖରେ ଭୋଗ କରିବା ତାକୁ ସମସ୍ତେ ମିଶିକି ଖାଇବା ଇଏ ଗୋଟେ ଥାଏ ଏବଂ ଶିବରାତ୍ରିରେ ମଧ୍ୟ ଆମର ଏଇଠି ଅଛନ୍ତି ଆଖଣ୍ଡଳମଣି ଯେଉଁଟାକି ଆମର ଆଖଣ୍ଡଳମଣିଙ୍କଠାରେ ବହୁତ ପ୍ରସିଦ୍ଧ ଠାକୁର ସେ ଅଛନ୍ତି ଏବଂ ସେଠିକୁ ବହୁତ ଦେଶ ବିଦେଶରୁ ବାହାରୁ ବହୁତ ଲୋକ ଆସିଥାନ୍ତି ଦେଖିବା ପାଇଁ ଶିବରାତ୍ରିରେ ବହୁତ ଲୋକ ହେଇଥାଆନ୍ତି ତାଙ୍କ ପାଖରେ ଲାଇନ୍ ଦେଇକି ଯିବା ବହୁତ କଷ୍ଟକର ହେଇଥାଏ ବହୁତ ପ୍ରସିଦ୍ଧ ସିଏ ତାଙ୍କୁ ଯାହା ମାଗିଲେ ତାହା ଦିଅନ୍ତି ତେଣୁ ଆମର ଆଉ ଗୋଟିଏ କା ହେଲେ କାଳୀପୂଜା ଦୁର୍ଗାପୂଜା ସ ଯେତେ ବଡ଼ ଧରଣର ନ ହୁଏ ଆମର ଏଇଠି କାଳୀପୂଜା ବହୁତ ବଡ଼ ଧରଣର ହେଇଥାଏ ଏଇଠି ମା' କାଳୀଙ୍କୁ ଆମର ତି ତିନିଦିନ ପାଇଁ ବସାଯାଇଥାଏ ବା କିମ୍ବା ସାତଦିନ ପାଇଁ ଉଜାଗର ରହିଥାନ୍ତି ତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ଏବଂ ଆମର ଏଇ ଆଗରେ ଅଛି ଆମର ଦୀପାବଳିକୁ ଏଇ ପୂଜାଟି କରାଯାଇଥାଏ ବହୁତ ଭଲ ଭାବରେ ହିଁ ପୂଜା ହୋଇଥାଏ ଯାହାଫଳରେକି ଆମର ଏଠିକାର ଲୋକମାନଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କଟା ବହୁତ ଭଲ ରହିଥାଏ ପୂଜା ପ ପର୍ବ କରିବା ଦ୍ୱାରା ଏବଂ ଆମର ସାଂସ୍କୃତିକ କାର୍ଯ୍ୟକମ ଏଠି ବହୁତ ଅନେକ ପ୍ରକାରର ହୁଏ ଏହି ପୂଜାରେ ଏବଂ ବହୁତ ମେଳା ମହୁତ୍ସବ ମଧ୍ୟ ପଡ଼ିଥାଏ ଯେଉଁଠିକି ବୋହୁ ବାହା ଦେଶ ବ ବ ରାଜ୍ୟରୁ ଅନ୍ୟ ରାଜ୍ୟରୁ ଲୋକମାନେ ଆସନ୍ତି କିମ୍ବା ଅନ୍ୟ ଜିଲ୍ଲାରୁ ଲୋକ ମଧ୍ୟ ଆସିକି ଏଇଠି ଦେଖିଥାନ୍ତି ଏବଂ ଆମର ଏଇସବୁ ପର୍ବ ଗୁଡ଼ିକ ରହିଥିବାରୁ ଏଇ ଜିଲ୍ଲାରେ ବହୁତ ସୁ ଭାଇଚାରାର ସମ୍ପର୍କ ରହିଥାଏ ରହିଛି ତେଣୁ ନିଜ ନିଜ ଭିତରେ ସମ୍ପର୍କ ମଧ୍ୟ ଭଲ ରହିଥାଏ ଆମର ବାହାରେ ଯେଉଁମାନେ ଥାଆନ୍ତି ବା ଚାକିରୀ କରିଥାଆନ୍ତି କିମ୍ବା ବାହାର ଦେଶ ବିଦେଶରେ ଏଇ କାଳୀପୂଜା ସମୟରେ ଘରକୁ ଆସନ୍ତି ଏବଂ ସମସ୍ତେ ଏକତ୍ରିତ ହୁଅନ୍ତି ଯେଉଁଟାକି ଆମର ଗୋଟେ ପରମ୍ପରା ଭଳିଆ ପୂଜା କରାଯାଇଥାଏ